ଆଜ୍ଞା କୁହନ୍ତୁ

ହଁ ସବୁ ହଁ ସବୁ ସୁବିଧା ଅଛି ଆମର ବେଡ଼୍ ସୁବିଧା ଅଛି ସବୁ ରୁମ୍ ବି ଅଛି ଆପଣ କାର୍ଡ଼ ସୁବିଧା ବି ସବୁ ଅ ହେଲଥ୍ କାର୍ଡ଼ର ସୁବିଧା ବି ଅଛି ଆପଣ ସବୁ ମାଗଣାରେ ହୋଇପାରିବ ହଁ ବେଡ଼୍ ସୁବିଧା ଅଛି ଆପଣ ଆପଣ ଏଠିକି ଚିକିତ୍ସା ହେବା ପାଇଁ ଆସିଲେ ଆପଣଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ଆଉ ଆପଣଙ୍କର କାର୍ଡ଼୍ର ବି କାର୍ଡ଼ରୁ ବି ପଇସା କଟିବ ସବୁ ମାଗଣାରେ ହୋଇଯିବ ସବୁ ପରୀକ୍ଷା କରିବା ପାଇଁ ସବୁ ମେସିନ୍ ବି ଯୋଗାଇ ଦିଆଯିବ ଆପଣଙ୍କୁ ହଁ ରହିବା ପାଇଁ ସବୁ ସୁବିଧା ଆପଣ ରୋଗୀଙ୍କୁ ନେଇକି ଆସନ୍ତୁ

ଅଣ୍ଡା ଭାତ ତରକାରୀ କ୍ଷୀର ଯିବ ଆପଣ ରୋଗୀଙ୍କୁ ଯେତେ ପ୍ରକାରର ସୁବିଧା ଦେବାାନ ଯୋଗାଇ ଦିଆଯିବା କଥା ଆମେ ସେତିକି ପ୍ରକାରର ସୁବିଧା ଯୋଗାଇ ଦେବୁ ଆପଣ ଆଗେ ରୋଗୀଙ୍କୁ ଡାକ୍ତରଖାନା ନେଇକି ଆସନ୍ତୁ ରୋଗୀ ଲୋକ ରୋଗୀ ଲୋକ ଆସ ରୋଗୀ ଭରା ଆୱସ ନ ପାଇବେ ସେବା କରିବା ପାଇଁ ଆଉ ଘଣ୍ଟାକୁ ଘଣ୍ଟା ଆସି ଚେକଅପ୍ ଚେକଅପ୍ କରିବେ ଆପଣ ରୋଗୀଙ୍କୁ ନେଇକି ଆସନ୍ତୁ

ଡକ୍ଟର୍ ବି ଡକ୍ଟର୍ ବି ସବୁବେଳେ ଆଭେଲେବଲ୍ ରୋଗୀ ସ ଆଜ୍ଞା ଏ ସି ରୁମ୍ ବି ଅଛି ଚାଳିଶ ପରସେଣ୍ଟ କଟୁ ଆପଣ ଯଦି କହିବେ ତା'ହେଲେ ହେବ ହଁ ଲାଇନ୍ କର କରିବାକୁ ପଡ଼ିବ